ହ୍ୟାଲୋ ହଁ ସାର୍ ନମସ୍ତେ କିଏ କହୁଥିଲେ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ପ୍ରତ୍ୟୁଷ କ'ଣ ଟାଇଟେଲ୍ କ'ଣ କହୁଥିଲେ ଟାଇଟେଲ୍ ଆଚ୍ଛା କୁହନ୍ତୁ ହଁ କୁହ ପ୍ରତ୍ୟୁଷ ଏବେ ତ ପଢ଼ାପଢ଼ି ସେମିତି ତୁମେ ଛାଡ଼ିଲା ବେଳେ କେତେଟା ଟିଚର୍ ମାନେ ବି ଏଜ୍ ହେଲା ଛାଡ଼ିଦେଲେ ତା'ପରେ ବି ମ୍ୟାଡ଼ାମ୍ ମାନେ ବି ଛାଡ଼ି ଦେଲେ ଏବେ ନୂଆ ନୂଆ ସବୁ ଟିଚର୍ ମାନେ ବି ସବୁ ଆସିଛନ୍ତି ଏବେ ପଢ଼ାଇବା ପଢ଼ାଇବାରେ ଟିକେ ଅସୁବିଧା ହେଉଛି ଆଉ

କଥା ସେ ନୂଆରେ ଆସିଛି ସେ ତ ହଁ କୁହନ୍ତୁ ଶୁଣନ୍ତୁ ଆପଣ ଯଦି ଖାଲି ଅଛନ୍ତି ବେଲେ ଆସି ପାରିବେ କଥା ହେଇପାରିବେ ମିଶିକି ସେଇଟା ବି ସତ କଥା

ଦେଖ ପ୍ରତ୍ୟୁଷ ତୁମେ ଏବେ କଥା କହିଲ ମୋତେ ଭଲ ଲାଗିଲା କହିବାଠୁ ଭଲ ଲାଗିଲା ଯଦି ଆପଣ କାଲି ଆସିକି ମୋ ସହ କଥା ହେଲେ ଆହୁରି ବେଟର୍ ହେବ କାହିଁକି ନା ପ୍ରତ୍ୟୁଷ ସେ ସେ ଲାଇନରୁ ତ ଚାଲିଛି ସବୁବେଳେ ଛୁଟି ହେଲା ପରେ ସେଇଟା ତ କୁହା ଚାଲିଛି ସମସ୍ତଙ୍କୁ ଟିକେ ଟିକେ ଟିକେ ଚେଞ୍ଜେସ୍ ହେଲାଣି ଟିକେ ଠିକ୍ ଅଛି ଆଜି ସନ୍ଧ୍ୟାରେ ଆସ ଆମେ କଥା ହେବା ସ୍କୁଲକୁ ଡାଇରେକ୍ଟ୍ ପଳାଇଆସ କଥା ହେଇଯିବା ହଁ ଓକେ ଠିକ୍ ଅଛି